ସାର୍ ନମସ୍କାର ସାର୍ ସାର୍ ମୋତେ ଗ୍ୟାସ୍ ସିଲିଣ୍ଡର୍ ଗୋଟେ ଦରକାର ଥିଲା ସାର୍

କାହିଁକିନା ଆମେ ବାହାରେ ବୁଲିବାକୁ ଯାଉଛୁ ସେଟା ପାଇଁ ଗ୍ୟାସ୍ ଗୋଟେ ଦରକାର ଥିଲା ହଁ ସାର୍ ଯିବୁ ସାର୍ ସାଙ୍ଗମାନଙ୍କ ସହିତ ଟିକିଏ ବୁଲିକି ଆସିବୁ

ହଁ ସାର୍ ସାଙ୍ଗ ସବୁ ଠିକ୍ ହେଇଛୁ ବୁଲିବାକୁ ଯାଉଛୁ ଯିବୁ ଟିକିଏ ଦେଓମାଳି ଟିକିଏ ବୁଲିବୁ ସେଆଡ଼େ କେଉଁ କେଉଁ ଜାଗା ଟିକିଏ ବୁଲିକି ଆସିକି ହଁ ସାର୍ ହଇ ସାର୍

ହଁ ସାର୍ ବେଶୀ ଦିନଠୁ କଥାବାର୍ତ୍ତା ହୋଇଥିଲୁ ସାର୍ ଯାଇକି ଭୋଜି ଟିକେ କରି ବୁଲିକି ସେଆଡ଼େ ଭୋଜି ଗୋଟେ କରିବା ଆରାମସେ ପାର୍ଟି ଫାର୍ଟି କରିକି ଆସିବା ବଲାରୁ ସବୁ ସାଙ୍ଗ ଠିକ୍ ହୋଇକି ବାହାରିଛୁ ସାର୍ କାହିଁକିନା ବାହାରିଲା ବେଳକୁ ଗ୍ୟାସ୍ ନାହିଁ ସାର୍ ସେ ହିସାବରେ ସାର୍ ସିଲିଣ୍ଡର୍ ଗୋଟେ ଦରକାର ଥିଲା ସାର୍

କାହିଁକିନା ଗ୍ୟାସ୍ ଆମକୁ

ହଁ ସାର୍ ସାର୍ ଗ୍ୟାସ୍ ପାଇଁ କ'ଣ ଆଧାର୍ ନମ୍ବର୍ ଆଉ ଖାତା ନମ୍ବର୍ କ'ଣ ଦରକାର ସାର୍ ସାର୍ ଆଧର୍ ନମ୍ବର୍ ଦେଲେ ଆଧାର୍ ନମ୍ବର୍ ଦେଲେ ହୋଇଯିବ ସାର୍

ହଉ ସାର୍ ଆଧାର୍ ନମ୍ବର୍ ଟିକିଏ ସାର୍ ଆଧାର୍ ନମ୍ବର୍ କହିଦେବେ କି ସାର୍ ଖାତା ନମ୍ବର୍ ଦରକାର ସାର୍ ସାର୍ ଆଧର୍ ଲିଙ୍କ୍ ତ ଅଛି ସାର୍ ଖାତାରେ ବିି ଆଧାର୍ ନମ୍ବର୍ କହିଦେଲେ ହଉ ଠିକ୍ ଅଛି ସାର୍ ମୁଁ ଆଧାର ନମ୍ବର୍ ବି କହିଦେବି ସାର୍

ଆଧାର୍ ନମ୍ବର୍ ହଁ ସାର୍ ଆଧାର୍ ନମ୍ବର୍ ଲେଖନ୍ତୁ ସାର୍ ସିକ୍ସ ଟୁ ୱାନ୍ ଥ୍ରୀ ଜିରୋ ଏଇଟ୍ ଫାଇବ୍ ଏଇଟ୍ ଏଇଟ୍ ନାଇନ୍ ସିକ୍ସ ଜିରୋ ସାର୍ ହଁ ସିକ୍ସ ଟୁ ୱାନ୍ ଥ୍ରୀ ହଁ ଜିରୋ ଏଇଟ୍ ଫାଇଭ୍ ଏଇଟ୍ ଏଇଟ୍ ନାଇନ୍ ସିକ୍ସ ଜିରୋ ହଁ ସାର୍

ହଁ ସାର୍ ବାହାରିବୁ ସାର୍ ଆଉ ଟିକିଏ ଗଲେ ବାହାରିବୁ ସାର୍ ନାଇଁ ସବୁ ରେଡ଼ି ଅଛି ସାର୍ ଖାଲି ସାର୍ ନଥିଲା ବୋଲିକି ଏକା ତୁମ ଅଫିସ୍ ଖୋଲିଲେ ଯାଇକି ଗ୍ୟାସ୍ ଦେବେ ନା ସେହି ହିସାବରେ ଅଫିସ୍ ଖୋଲିଲେ ଯାଇକି ମାଗିବା ବୋଲି

ସାର୍ ସବୁ ରେଡ଼ି ସାର୍ ସାର୍ ସବୁ ଯଗିଛନ୍ତି ଖାଲି ଗ୍ୟାସ୍ ହୋଇଗଲେ ହୋଇଗଲା ସାର୍

ସାର୍ ହଉ ସାର୍ ସାର୍ ବେଶୀ ଦିନଠୁ ଆମେ ଭାବିଥିଲୁ ସାର୍ ଯିବୁ ବୋଲିକି ସେଇଟା ପାଇଁ ଆଜି ଦିନଟା ଭଲ ଅଛି ପାଗ ଭଲ କରୁଛି ଯିବା ସମସ୍ତ ସମସ୍ତଙ୍କର ଛୁଟି ଅଛି ସେଇଟା ପାଇଁ ଯାଇକି ବି ଆସିବା ବୋଲି ସାର୍

ଯାଇକି ଆସିବା ସନ୍ଧ୍ୟା ହୋଇଇଯିବ ସାର୍ ବୁଲି ବୁଲିବାରୁ ତ ଆଜି ବେଶୀ ଦିନଠୁ ସବୁ ସାଙ୍ଗମାନେ ହଁ ସାର୍ ସବୁ ହଁ ହଁ ହଁ ସାର୍ ସବୁ ତ ଏଆଡ଼େ ସେଆଡ଼େ ହେଉଛନ୍ତି ସାର୍ ସବୁ ସାଙ୍ଗ ହୋଇଛୁ ଆଜି ଦିନ ଭଲ ଅଛି କାହାର ବି କିଛି କାମ ନାହିଁ ବୋଇଲାରୁ ସବୁ ହଁ ସାର୍ ସାର୍

ହଉ ସାର୍ ହଁ ସାର୍ ହଉ ଧନ୍ୟବାଦ ସାର୍